ମୁଁ ଏହି ଦଶଦିନ ଭିତରେ ବଲାଙ୍ଗୀରରେ ଗୋଟେ କପଡ଼ା ଦୋକାନ ଗୋଟେ ଜିନ୍ସ ପ୍ୟାଣ୍ଟ କିଣିଥିଲି ମୋ ପାଇଁ ଯେଉଁଟା ନୀଳ ରଙ୍ଗର ଥିଲା ଆଉ ସେହି ପ୍ୟାଣ୍ଟଟା ଦେଖିବାକୁ ବହୁତ ସୁନ୍ଦର ଥିଲା ଆଉ ଯେଉଁଟା ମୁଁ ମୋତେ ପିନ୍ଧିଲା ପରେ ବହୁତ ଫିଟିଙ୍ଗ୍ ଆସିଲା ଆଉ ଏଇ ପ୍ୟାଣ୍ଟକୁ ଦେଖିକି ମୋ ସାଙ୍ଗମାନେ ବହୁତ ତାରିଫ କରିଥିଲେ ଯେ ପ୍ୟାଣ୍ଟଟା ଭଲ ଦେଖାଯାଉଛି କେଉଁଠୁ ଆଣିଲୁ କେତେ ଟଙ୍କା ଦେଲୁ ଆଉ ତାପରେ ମୁଁ ସାଙ୍ଗକୁ କହିଲି ନା ଯେ ସେହି ଜିନ୍ସ ପ୍ୟାଣ୍ଟର ଦାମ୍ ତିନିହଜାର ଟଙ୍କା ଆଉ ଏଇଟା ସବୁ ସାଇଜର ମିଳିଯାଉଛି ଆଉ ସେହି ମୋ ସାଙ୍ଗମାନେ କହିଲେ ମୋତେ ଆମ ପାଇଁ ବି ଖଣ୍ଡେ ଖଣ୍ଡେ ଆଣିଦେ ନହେଲେ ଆମେ ସମସ୍ତେ ମିଶିକି ଯାଇକି ସମସ୍ତଙ୍କ ପାଇଁ ଖଣ୍ଡେ ଖଣ୍ଡେ କିଣିବାପାଇଁ